ପନ୍ଦର ଜାନୁଆରୀ ଦୁଇ ହଜାର ପାଞ୍ଚ ସତର ଫେବୃୟାରୀ ଦୁଇ ହଜାର ଆଠ ଅଠର ମାର୍ଚ୍ଚ୍ ଦୁଇ ହଜାର ନଅ ଉଣେଇଶ ଏପ୍ରିଲ୍ ଦୁଇ ହଜାର ଏଗାର ଏକୋଇଶ ମେ' ଦୁଇ ହଜାର ପନ୍ଦର